ମୁଁ ଅନ୍ଲାଇନ୍ରୁ ଗୋଟେ କୁର୍ତ୍ତୀ କିଣିଥିଲି ମିସୋରୁ ସେ କୁର୍ତ୍ତିଟା ବହୁତ ସୁନ୍ଦର ଦେଖାଯାଏ ଏବଂ ତାର ସିଲେଇ ମିଶା ବହୁତ ବଢ଼ିଆ ସେ କୁର୍ତ୍ତିିଟି ଯେତେ ଧୋଇଲେ ମିଶା ତା'ର କଲର୍ ଯାଉନାହିଁ ଏବଂ ସେ କୁର୍ତ୍ତିଟି ବହୁତ ସୁନ୍ଦର ତାର ସିଲାଇ ମିଶା ବହୁତ ସୁନ୍ଦର ଅଛି ଯେତେ ଧୋଇଲେ ଯେତେ ଯାହା କଲେ ମିଶା ସେଇଟା ଫାଟୁ ମିଶା ନାହିଁ ଆଉ କଲର୍ ମିଶା ଯାଉନାହିଁ ମୁଁ ସେ କୁର୍ତ୍ତିଟି ଚାରିଶହ ଟଙ୍କା ଦେଇକିନା କିଣିଥିଲି ଏତେ ଶସ୍ତା ହେଲେ ମିଶା ସେଇଟା ବହୁତ ଭଲ କମ୍ପାନୀର ଦେଖାଯାଉଛି ସେ କୁର୍ତ୍ତିଟି ପିନ୍ଧିଲେ ବହୁତ ଭଲ ଦେଖାଯାଏ ଏବଂ ସମସ୍ତେ ଭାବନ୍ତି ସେଇଟା ବହୁତ ରେଟ୍ ଦେଇକିନା କିଣିଛି ମାତ୍ର ସେଇଟା ଚାରିଶହ ଟଙ୍କାର କୁର୍ତ୍ତି ବୋଲି କିଏ ମିିଶା ବିଶ୍ୱାସ କରନ୍ତି ନାହିଁ